ଆମେ ଯଦି ୟୁ ଏଫ୍ ଓ ବିଷୟରେ କହିବା ୟୁ ଏଫ୍ ଓ କହିଲେ ଅନ୍ଆଇଡ଼େଣ୍ଟିଫାଏଡ଼୍ ଫ୍ଲାଇଙ୍ଗ ଅବଜେକ୍ଟସ୍ ତ ୟୁ ଏଫ୍ ଓ ବିଷୟରେ ଆମେ କେବେ ଖାଲି ପଢ଼ୁଛେ ଦେଖୁଛେ ଖବର ପ୍ରସାରିତ ହେଉଛି ଯେ ଯେମିତିକି ଆମର ଫିଲ୍ମ ମାଧ୍ୟମରେ ବୋଧେ ଆମେ ଦେଖୁଛେ ଯେ ହଁ ଗୋଟେ ଏଲିୟନ୍ ବୋଲି ଗୋଟେ ଜିନିଷଟେ ଆସୁଛି ଏଲିୟନ୍ କ'ଣ ବୋଲି ଆମେ କେବେ ଦେଖିନେ କି ଜାଣିନୁ କିନ୍ତୁ ଆମେ ଫିଲ୍ମରେ ଦେଖୁଛେ ଯେ ଫିଲ୍ମ ତ ବହୁତ ଗୁଡ଼େ ବାସ୍ତବିକ ଜିନିଷଟାକୁ ଦେଖାଏନି ବହୁତ ଗୁଡ଼େ ସମୟରେ ଅବାସ୍ତବିକ ଜିନିଷକୁ ମଧ୍ୟ ସେ ଦେଖାଏ ଯେଉଁ ଅବାସ୍ତବ ଜିନିଷକୁ ସିଏ ଆମର ଫିଲ୍ମ ଦେଖାଏ ସେଥିରୁ ଆମେ ଜାଣୁ ଯେ ହଁ ଏଲିୟନ୍ ବୋଲି ଗୋଟେ ଜିନିଷ କ'ଣ ଅଛି କିନ୍ତୁ ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଏଲିୟନ୍ କ'ଣ ଆମେ ଜାଣିନୁ କି ଦେଖିନୁ ଖାଲି ଯାହା ଶୁଣିଛୁ ଯେ ଏଲିୟନ୍ କ'ଣ ଗୋଟେ ଅଛି ଏବେ ଯେମିତି ବାହାରିଲା ଆମର ମୋବାଇଲରେ ଯେ ଚନ୍ଦ୍ରାୟନ ଯେଉଁ ଥ୍ରୀ ଯାଇଛି ସେଠି କୁଆଡ଼େ ସେ ବହୁତ ଗୁଡ଼େ ଏଲିୟନ୍କୁ ଆବିଷ୍କାର କରିଛି ତ ଏଇଟା କେତେ ଦୂର ସତ୍ୟ କେତେ ଦୂର ମିଥ୍ୟା ତାହା କେବଳ ମାନେ ଭାବିବା କଥା କିନ୍ତୁ ମୋ ମତରେ ସେମିତି ଏଲିୟନ୍ କିଛି ନାହାଁନ୍ତି ବୋଲି ମୁଁ ଭାବୁଛି କିନ୍ତୁ ହେଇପାରେ ଯଦି ଏଲିୟନ୍ ମାନେ ଥିବେ ତା'ହେଲେ ସିଏ ନିଶ୍ଚିନ୍ତ ଅନ୍ୟ ଗୋଟେ ଗ୍ରହର ଗୋଟେ ଜୀବ ହେଇଥିବ କିନ୍ତୁ ସେ ତ ଏପର୍ଯ୍ୟନ୍ତ ଆମେ ଜାଣିନୁ କି ଦେଖିନୁ ତେଣୁ ତା'ପରେ ମାନେ କହିବାକୁ ଗଲେ ଯାହା ସତ୍ୟ ତାହା ନିଶ୍ଚିନ୍ତ ହବ